ମୁଁ କ୍ୟାମେରା ତ ବହୁତ ସମୟରେ ବ୍ୟବହାର କରିଥଏ ମୋବାଇଲରେ ଫଟୋ ଉଠାଇବା ସହିତ କ୍ୟାମେରାରେ ମଧ୍ୟ ଉଠାଇଥାଏ ଆଉ ମୋର ମନେ ଅଛି ମୁଁ ଯେତେବେଳେ ଦଶବର୍ଷ ତଳେ କ୍ୟାମେରା ନେଇକି ଯାଇଥିଲି ଚେନ୍ନାଇ ଏବଂ ପଣ୍ଡିଚେରୀ ସେତେବେଳେ କେତେ ଗୁଡ଼ିଏ ବହୁତ ଗୁରୁତ୍ୱପୂର୍ଣ୍ଣ ଫଟୋ ଉଠାଇଥିଲି ଆଉ ସେ ଫଟୋ ଗୁଡ଼ା ଥିଲା ପଣ୍ଡିଚେରୀ ସମୁଦ୍ରକୂଳରେ ଥିଲା ଆଉ ଚେନ୍ନାଇ ଜାତୀୟ ପାର୍କରେ ମଧ୍ୟ ଥିଲା ସେଇ ଯେଉଁ ଫଟୋ ଉଠାଇଥିଲି ଭାରି ଭଲ ଲାଗିଥିଲା କାରଣ ବର୍ତ୍ତମାନ ବହୁତ ସମୟରେ ମୁଁ ଯେତେବେଳେ ବସିଥାଏ ସେ ଫଟୋ ଗୁଡ଼ିକୁ ମୁଁ ଆଉ ଥରେ ବାହାର କରିକି କ୍ୟାମେରାରୁ ଦେଖିଥାଏ ଏଇସବୁ ଫଟୋ ଯେତେବେଳେ ଉଠିଥିଲା ଚେନ୍ନାଇ ସମୁଦ୍ରକୂଳରେ ପଣ୍ଡିଚେରୀ ଆଶ୍ରମରେ ସେଇ ଫଟୋ ଗୁଡ଼ିକ ମୋର ଭାରି ପ୍ରିୟ ଫଟୋଗ୍ରାଫ୍ ଫଟୋଗ୍ରାଫ୍ ରହିଛି ତେଣୁ ବହୁତ ସମୟରେ ମୁଁ ସେ ଫଟୋ ଗୁଡ଼ାକ ଆଉ ଥରେ ରିଭ୍ୟୁ କରିକି ଦେଖିଥାଏ ଆଉ ମୋତେ ବହୁତ ଆନନ୍ଦ ମଧ୍ୟ ଲାଗିଥାଏ ଆଉ ବହୁତ ସମୟରେ ମୁଁ ମଧ୍ୟ ଫଟୋ ଗୁଡ଼ାକୁ ମୁଁ ସୋସିଆଲ୍ ମିଡ଼ିଆ ବା ଫେସବୁକ୍ରେ ମଧ୍ୟ ମୁଁ କରିଥାଏ ଏବଂ ମୋର ବନ୍ଧୁବାନ୍ଧବ ଓ ମୋର ସାଙ୍ଗସାଥି ମାନଙ୍କୁ ମଧ୍ୟ ଏଇ ଫଟୋ ଗୁଡ଼ାକୁ ଦେଖାଇଥାଏ